ବର୍ତ୍ତମାନ ତ ଓଡ଼ିଶାରେ ଟେକ୍ନୋଲୋଜି ଦ୍ୱାରା ଲୋକମାନଙ୍କୁ ଏତେ ଟେକ୍ନୋଲୋଜିର ଟେକ୍ନୋଲୋଜି ଲୋକମାନଙ୍କ ଏତେ ପ୍ରଭାବିତ କରିଛନ୍ତି ମନୋରଞ୍ଜନ କରି ଆଉ କ'ଣ କହିବି ଯେମିତିକି ୟୁଟ୍ୟୁବ୍ ବ୍ଲଗ୍ ୟୁଟ୍ୟୁବ୍ ଇଣ୍ଟରନେଟ୍ ଆମାଜନ୍ ମିଶୋ ପ୍ରାଇମ୍ ଏସବୁ କେତେ କ'ଣ ଅଛି ଲୋକମାନଙ୍କୁ ମନୋରଞ୍ଜନ କରିବା ପାଇଁ ଆଜି ସବୁ କାହାକୁ ଲୋକମାନଙ୍କୁ ଏବେ ଦୋକାନ ଯ ଯିବାକୁ ପଡ଼ୁନାହାନ୍ତି ସମସ୍ତ ଘରେ ବସି ବସି ଅର୍ଡ଼ର କରୁଛନ୍ତି ଏହିଇ ଟେକ୍ନୋଲୋଜିର ଇଣ୍ଟରନେଟ୍ ଯୋଗୁଁ ତାପରେ ବ୍ଲଗ୍ ଦ୍ୱାରା ବି କେତେ ଲୋକ ବ୍ଲଗ୍ ଦ୍ୱାରା ଆଜିକାଲି ରୋଜଗାର କରୁଚନ୍ତି ଘରେ ବସି ବସି ବ୍ଲଗ୍ ବନାଉଛନ୍ତି ତାଦ୍ୱାରା ବି କେତେ ଲୋକ ପଇସା ପଇସା ରୋଜଗାର କରୁଛନ୍ତି ୟୁଟ୍ୟୁବ୍ ଇଣ୍ଟରନେଟ୍ ଏଇସବୁ ଆମାଜନ୍ ମଧ୍ୟ ସେମିତି ଗୋଟେ ଅର୍ଡ଼ର କରିବା ପାଇଁ ଘରେ ବସ ବସି ତା' ଦୋକାନ ଯିବାକୁ ପଡ଼ୁନାହାନ୍ତି ଘରେ ବସ ବସି ସମସ୍ତେ ଅର୍ଡ଼ର କରୁଛନ୍ତି ଆମାଜନରୁ ଆମାଜନ୍ ବୋଲି ଏମିତି ମିଶୋ ଗୋଟେ ଆଉ ଗୋଟେ ଅଛି ଆପ୍ ଇଣ୍ଟରନେଟ୍ ଦ୍ୱାରା ଟେକ୍ନୋଲୋଜିର ହିଁ କାମଲ ଏସବୁ ଟେକ୍ନୋଲୋଜି ଓଡ଼ିଶାର ଲୋକମାନଙ୍କୁ ଏତେ ମନୋରଞ୍ଜନ କରୁଛନ୍ତି ଯେ ଏହା ଲୋକମାନଙ୍କୁ ଉପରେ ଅଧିକ ପ୍ରଭାବିତ କରୁଛି